ନକ୍ଷତ୍ର ଓ ବ୍ରହ୍ମାଣ୍ଡ ଅଧ୍ୟୟନ କରି ଆମେ ବହୁତ କିଛି ଶିକ୍ଷା ଲାଭ କରିଥାଉ ଯେମିତିକି ବ୍ରହ୍ମାଣ୍ଡରେ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ଗତି ତାରାମାନଙ୍କ ଉପସ୍ଥିତି ସୂର୍ଯ୍ୟଙ୍କର ଉପସ୍ଥିତି ପୃଥିବୀର ଉପସ୍ଥିତି ରନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ଅମବାସ୍ୟା ଓ ପୂର୍ଣ୍ଣିମା ଇତ୍ୟାଦି ବିଷୟରେ ଜାଣିପାରୁ ଏବଂ ଧ୍ରୁବ ତାରା ଦ୍ୱାରା ଆମେ ଦିଗ ମଧ୍ୟ ବି ଜାଣିପାରୁ ଏହାଦ୍ୱାରା ଆମର ବୈଷୟିକ ଏବଂ ବ୍ରହ୍ମାଣ୍ଡ ବିଷୟରେ ଆମର ଜ୍ଞାନ ବୃଦ୍ଧି ହୋଇଥାଏ